ବସ୍ରେ ମୁଇଁ ବହୁତ୍ ଦୂରରୁ ଯେଇଚେଁ ଭୁବନେଶ୍ୱର ତକ୍ ବି ଯାଇଚେଁ ଆରୁ ମାନେ କେରିଅର୍ ବି ଇଟା ଲାଗି ଇଟା କରିଚେଁ ୱିଣ୍ଡୋ ସାଇଡ଼୍ରେ ବି ବସିଚେଁ ବହୁତ୍ ଭଲ୍ ଲାଗ୍ସି ବସ୍ରେ ଯଉଥିବ ବେଲେ ପବନ୍ ଆଉଥିବାର୍ ଜେନ୍ ସିନ୍ ସିନେରୀ ଅଛେ ବହୁତ୍ ଭଲ୍ସେ ଦେଖିକରି ଦେଖି ଦୁଖା କରି ଯାଇ ପାରୁଥିବ ଆଉ ଟ୍ରେନ୍ ଆଉ ବସ୍ରେ ବଏଲେ ବି ତ ହେ ସମାନ୍ ଟାଇମ୍ରେ ହିଁ ପୁହଞ୍ଚିସି ବସ୍ରେ ଗଲେ୍ ବି ହେ ଟାଇମ୍ ଲାଗ୍ସି ଟ୍ରେନ୍ରେ ଗଲେବି ହେ ଟାଇମ୍ ଲାଗ୍ସି ଟ୍ରେନ୍ରେ ବସ୍ରେ ଯେତ୍କି ଭିଡ଼୍ ଲାଗ୍ସନ୍ ବସ୍ରେ ବି ସେତ୍କି ଭିଡ଼୍ ଲାଗ୍ସନ୍ ଯଦି ତମେ ଦୂରିଆକେ ଯଉଛ ବୋଲେ ଜେନ୍ଟା ତମର୍ ତାମାନେ ରିଜରଭେସନ୍ ନିହେଇଥାଏ ସେଥିରେ ତ ଭିଡ଼୍ ଥିବେ ଯେନ୍ତାକି ଇସ୍କୁଲ୍ ଯିବାର ଆଏବା ବସ୍ରେ ଆଉ ବସ୍ ମୋତେ ଭଲ୍ ଲାଗ୍ସି ବସ୍ରେ ଟ୍ରାଭେଲ୍ କର୍ବାର୍ଲାଗି ଆଉ ବହୁତ୍ ଦୂର୍ ତକ୍ ବି ଯାଇଛେ ମୁଇଁ ଇନ ରାୟପୁର୍ ବି ଯାଇଚେଁ ଛତିଶ୍ଗଡ଼୍ ତକ୍ ବି ଯାଇଛେ ଆଉ ସେନେ ଯେନ୍ ସିନ୍ ସେନେ ଥିସି ଯେନ୍ ପାହାଡ୍ ପର୍ବତ୍ ନଦୀ ସବୁ ଜିନିଷ୍ ଦେଖିତେଲ୍ ଯାଉଥିସି ଆଉ ଭଲ୍ ଲାଗ୍ସି